ହୁଁ ହ୍ୟାଲୋ ହଁ ମ୍ୟାଡ଼ାମ କୁହନ୍ତୁ କିଏ କହୁଛନ୍ ହ୍ୟାଲୋ ହଁ ଶୁଣୁଛି କହୁନ୍ ହଁ ମ୍ୟାଡ଼ାମ ହଁ ଯେନ୍ ଦୁକାନ୍କେ ଆପଣ ଲଗେଇଛନ୍ ସେ ଦୁକାନ୍ରୁ ମୁଁ କହୁଛି ଦୁକାନ୍ର ମାଲିକ ମୁଁ ନିଶ୍ଚୟ ମ୍ୟାଡ଼ାମ ହଁ କୁହନ୍ତୁ କ'ଣ କ'ଣ ଆପଣଙ୍କର ଦରକାର ଥିଲା ବର୍ତ୍ତମାନ ସମୟରେ ମୋ ପାଖରେ ଅଛି

ହଁ ଆପଣ ଯାହା ସବୁ ଚାହୁଁଛନ୍ତି ଏଠି ବର୍ତ୍ତମାନ ଆମ ପାଖରେ ଭେଣ୍ଡି ପୋଟଳ କଲରା ତା ସହିତ ଟମାଟୋ ବାଇଗଣ ବନ୍ଧାକୋବି ଫୁଲକୋବି ବହୁତ ସାରା ଅଛି ବର୍ତ୍ତମାନ ସମୟରେ ଆପଣ ବହୁତ ସତେଜ ପନିପରିବା ଆପଣ ଚାହିଁଲେ ଆପଣ ମୁଁ ଯଦି ମୁଁ କହିବି ପରିବା ଘରକୁ ବି ମୁଁ ଅର୍ଡର ପହଞ୍ଚାଇ ଦେଇ ପାରବି ଯଦି ଆଉ ଚାହିଁବେ ଆପଣ ନିଜେ ବି ଆସିକି ନେଇ ଯାଇ ପାରିବେ ସବୁକିଛି ଅଛି କୁହନ୍ତୁ କ'ଣ କ'ଣ ଦରକାର ମୁଁ ଆପଣଙ୍କ ଘରକୁ ପଠେଇଦେବି ପଠେଇ ଦେବିକି ହଁ ମ୍ୟାଡ଼ାମ ହଁ ତାହାବି ଅଛି କିନ୍ତୁ ସେଇଟା ଟିକେ ତାର ରେଟ ଟିକେ ଅଧିକା ଲାଗିବ ଆପଣଙ୍କୁ ଯେହେତୁ ହଁ ନିହାତି ବର୍ତ୍ତମାନ ସମୟରେ କାଙ୍କଡ଼ର ଟିକିଏ ଏ ଯେହେତୁ ତାର ଚାହିଦା ଅଧିକା ଅଛି କିନ୍ତୁ ବର୍ତ୍ତମାନ କମ ତାର ଆମ ପାଖରେ ଅଛି ତ ଆପଣଙ୍କୁ ଲାଗିଯିବ ଚାଳିଶ କିଲୋ ଆପଣଙ୍କୁ ଲାଗିଯିବ କେଜି ଆପଣଙ୍କୁ ଚାଳିଶ ଟଙ୍କା ପଡ଼ିଯିବ କଣ ଆପଣ ତାହା ବି ପଠେଇ ଦେବି ଆପଣଙ୍କୁ ନିଶ୍ଚୟ ମ୍ୟାଡ଼ାମ ହଁ ଆଉ ଯଦି ଆପଣ ଚାହିଁବେ ତ ନିଜେ ବି ଆସିକି ନେଇ ଯାଇପାରିବେ ବାଛିକି ଆପଣ ବହୁତ ସାରା ଅଛି ଏଠି ତା ସହିତ ଅନ୍ୟାନ ଜିନିଷମାନେ ହଁ ହଁ ନିଶ୍ଚୟ ମ୍ୟାଡ଼ାମ ହଁ ହଁ ହଁ ଆଉ ଅନ୍ୟାନ୍ୟ କିଛି ନେବେ ନାହିଁ ତା ସହିତ ଆମ ପାଖରେ ଅଛି ଝୁଡ଼ୁଙ୍ଗ ଅଛି ତା ସହିତ ଆମର ନୂଆ ପନିପରିବା ଆମର କଣ କି ଏଇ ସବୁ ବର୍ତ୍ତମାନ ସମୟରେ ଋତୁରେ ଫୁଲକୋବି ବନ୍ଧାକୋବି କଣ ସେଇ ଯା ଆପଣ ନେବେନି ଗ୍ରୀନ ମଟର ନାହିଁ ମ୍ୟାଡ଼ାମ ସେଟା ନାହିଁ ଥିଲା ସରି ଯାଇଛି ବୁଝିପାରିଲେକି ତ ଆପଣ ତା ବଦଳରେ ଆମର ଅଛି ଇଏ କଣ କି ତାର ଆମର ପାଖରେ ଅଛି କାବୁଲି ବୁଟ ଅଛି ଆପଣ ଯଦି ଚାହିଁବେ ସେଇଟା ନେଇ ଯାଇ ପାରିବେ ହୁଁ ଆଉ ଆପଣ ଯଦି କହିବେ ଆମର ଯେ କଣ କି ସେଇଟା ବୋଇତାଳୁ ବି ଅଛି ଆମର ତା ସହିତ ସେଇ କନ୍ଦା ମଧ୍ୟ ଅଛି ବୁଝିଲେ ଆପଣ ତାହା ବି ନେଇ ଯାଇ ପାରନ୍ତି ବିରି ନାଇଁ ମ୍ୟାଡାମ ସେ ସବୁ ନାହିଁ ଆପଣ ଯଦି ଚାହିଁବେ ବିରି ତ ନାହିଁ ଆମର ଯଦି ବର୍ତ୍ତମାନ ସେ ଡାଲି ଉପରେ ଯଦି ଆସିବେ ଆମର ମୁଗ ଅଛି ହରଡ଼ ଅଛି ତା ସହିତ ଆମର କଣ କି ତାହା ୟେ ବିଟ ହଁ ମ୍ୟାଡ଼ାମ ହଁ ବିଟ ଅଛି ବିଟ ବି ଅଛି ଗାଜର ବି ଅଛି ବୁଝିପାରିଲେ ସବୁକିଛି ଅଛି ମ୍ୟାଡ଼ାମ ଆପଣ ଖାଲି ଅର୍ଡରଟା ଦିଅନ୍ତୁ ହଁ ଆପଣ ଖାଲି ଅର୍ଡର ଦିଅନ୍ତୁ ମୁଁ ଆପଣଙ୍କୁ ପଠେଇ ଦେବି ବୁଝିପାରିଲେ କଣ କହିଲେ ମ୍ୟାଡ଼ାମ ହଁ ବିଟରେ ସେଇଟା ବି ତାହା ବର୍ତ୍ତମାନ ସମୟରେ ଦେଖୁଛନ୍ତି ସେଇଟା ଆମ ଅଞ୍ଚଳରେ ମିଳୁ ନାହିଁ ବାହାରୁ ଯେହେତୁ ଆମେ ଆଣୁଛୁ ତାହାର ବି ରେଟ ବର୍ତ୍ତମାନ କିଲୋ ବିଟର ବର୍ତ୍ତମାନ ଅଶୀ ଟଙ୍କା ଅଛି ଆଉ ଗାଜର ଅଛି ଷାଠିଏ ଟଙ୍କା ଵୁଝିପାରଲେ ଦେଖନ୍ତୁ ମ୍ୟାଡ଼ାମ ଯେହେତୁ ଆମ ଏରିଆରେ ଏଟା ମିଳୁନି ବାହାରୁ ଆମେ ମଗାଉଛୁ ଆମେ ବାହାର ପାରିଶ୍ରମିକ ପାଇଁ ଆମକୁ ଦରକାର ନା ନାହିଁ କହିଲେ ଫିର ବି ଆପଣଙ୍କୁ ବହୁତ ଶସ୍ତାରେ ଆମେ ଦେଉଛୁ ବାହର ଜାଗାରେ ବାହାର ଦୋକାନରେ ହଁ ହଁ ହଁ କିଛି କଥା ନାଇ ବୁଝିଲେ ହଁ ସେଇଟା ଦଶ ପାଞ୍ଚ କିଛି ନୁହଁ ହଁହଁ ହଁ କିଛି ନୁହଁ ଦଶ ପାଞ୍ଚ କାଟିବା ମ୍ୟାଡ଼ାମ ବୁଝିଲେକି ନାଇଁ ଆପଣ ଜମା ଚିନ୍ତା କରନ୍ତୁ ନି ହେଲା ଆପଣ ଖାଲି ଅର୍ଡର ଦିଅନ୍ତୁ ଲିଷ୍ଟ ଦିଅନ୍ତୁ ଆମେ ଆପଣଙ୍କ ଘରେ ପହୁଞ୍ଚାଇଦେବୁ ବୁଝିପାରିଲେ ହୁଁ ବାକି ଠିକ ଅଛି ତାହେଲେ ମୁଁ ଆପଣଙ୍କର ଯାହା ସବୁ କହିଲେ ଅର୍ଡର ସେସବୁକରି ଆପଣଙ୍କ ଘରେ ପହୁଞ୍ଚାଇ ଦେଉଛି ତାହେଲେକି ମ୍ୟାଡ଼ାମ ହଁ ହଁ ନିଶ୍ଚୟ ଦର ସହିତ ରେଟ ସହିତ ମୁଁ ସବୁ ଲେଖିକି ଆପଣଙ୍କୁ ପଠେଇ ଦେଉଛି ଆମ ପିଲା ହାତରେ ଆପଣଙ୍କ ଘରେ ଦେଇ ଦେବେ ଆପଣ ପଇସାଟା ତାଙ୍କୁ ଦେଇଦେବେ ଠିକ ଅଛି ମ୍ୟାଡ଼ାମ ହଁ ନିଶ୍ଚୟ ଆପଣ ଯଦି ଫୋନ ପେ' କରିବେ ବହୁତ ସୁନ୍ଦର କଥା ସେମିତି ହେଲେ ବି କ୍ୟାସ ଦେଲେ ବି ଆପଣ ସୁନ୍ଦର କଥା କିଛି ଅସୁବିଧା ନାଇଁ ଠିକ ଅଛି ତାହେଲେ ମୁଁ କରିକି ପଠେଇ ଦେଉଛି ସେତିକି ତ ଠିକ ଅଛି ମ୍ୟାଡ଼ାମ ହଁ ରଖନ୍ତୁ ଧନ୍ୟବାଦ